ଆମ ପଡ଼ିଶାଘରେ ଏମିତି ଜଣେ ନୂଆକିନା ବାହା ହୋଇକି ଆସିଥିଲେ ବାହା ହୋଇକି ଆସିବା ପରେ ଚାରି ଛଅମାସେ ବାହାଘର ହୋଇଛି ଚାରି ଛଅମାସ ବାହାଘର ଭିତରେ ସିଏବି ପ୍ରେଗନେଟ୍ ଥିଲେ ସେହି ପ୍ରେଗନେଟ୍ ଭିତରେ ତାଙ୍କ ଶାଶୁଘର ଲୋକ ମାନେ ଯାଆ ଦେଢ଼ଶୂର ଶାଶୁ ଶ୍ୱଶୁର ଆଁ ନଣନ୍ଦ ଦିଅର ତାକୁ ବହୁତ ଟର୍ଚ୍ଚର କରୁଥିଲେ ଟର୍ଚ୍ଚର କରୁଥିଲେ ଟର୍ଚ୍ଚର କରିବାର କାରଣ ହେଲା ଯେ ସିଏ ବାପଘରୁ କିଛି ଯୌତୁକ ଆଣିନଥିଲା ତାକୁ ସବୁବେଳେ ବାଧ୍ୟ କରୁଥିଲେ ଯୌତୁକ ଆଣିବାପାଇଁ ବାଧ୍ୟ କରୁଥିଲେ ସିଏ ତା ବାପଘର ଯେହେତୁ ଗରିବ ଥିଲେ ସେ ଯୌତୁକ ଦେବା ପାଇଁ ସମ୍ବଳ ତାଙ୍କର କିଛି ନଥିଲା ସେହି ଯୌତୁକ ନ ଆଣିଥିବାରୁ ତାକୁ ଗୋଟିଏ ଦିନ ସେ ମାନେ ତାକୁ ମାରିଦେବା ପାଇଁ ଉପାୟ ପାଞ୍ଚିଲେ ସେହି ଉପାୟଟା ହେଲା ଯେ ସିଏ ତାକୁ କିରୋସିନୀ ଢାଳି ତାକୁ ଯେତେବେଳେ ମାରିଦେବା ପାଇଁ ବସିଥିଲେ ସେ ମାନେ ଅଳ୍ପକେ ବଞ୍ଚିଗଲା ଅଳ୍ପକେ ଯେତେବେଳେ ବଞ୍ଚିଗଲା ସେହି ଜିନିଷଟା ଆମପାଇଁ ଏତେ ମାନେ ଆକର୍ଷଣୀୟ ହେଲା ଆମେ ସେଇ ଜିନିଷଟା ଆମେ ଜୀବନରୁ କେବେ ଭୁଲି ପାରୁନାହିଁ